ପିଠି ଜନ୍ତ୍ରଣାକୁ ଭଲ୍ କର୍ବାର୍ ଲାଗି ଆମର ଗାଁ ମାନଙ୍କୁ ଜଡ଼ା ତେଲ ସୁରସକେ ଗରମ ସୁରସ ତେଲକେ ଗରମ କରିକି ସେଥିରେ ଲେସୁନ୍ ଦେଇକିରି ପିଠିରେ ବି ମାଲିସ କରାହେସି ତାପଛେ ଭଲ୍ଟୁ ବାମ୍ ତାପଛେ ମସାଜ ଇ ସବୁ ଜିନିଷ କରିକିରି ଆମର ଇ ପିଠି ଜନ୍ତ୍ରଣା ବନ୍ଦ ହେସି ତା ପଛେ ଗରମ ସେକ ଟିକେ ବି ଦିଆ ଦୁଇ ହେଲେବି ଟିକେ ପିଠି ଜନ୍ତ୍ରଣାଟି ଭଲ୍ ହେସି